ଯାଜପୁର ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ର ଉନ୍ନତି ହୋଇ ହେଲାଣି ଯାଜପୁର ରେ ମୁଖ୍ୟ ଚିକିସ୍ୟାଳୟ ମଧ୍ୟ ଅଛି ଆରୁ ଉପକେନ୍ଦ୍ର ମଧ୍ୟ ଅଛି ସେଠାରେ ଅନେକ ମଧ୍ୟ ବିଭାଗ ଅଛି ଯେପରିକି ନାକ କାନ ହାଡ଼ ଭଙ୍ଗା ଯେଉଁ ବିଭାଗ ହେଇଟା ରେ ଅନେକ ଚିକିତ୍ସା କରିବା ପାଇଁ ସୁବିଧା ଯନ୍ତ୍ରପାତି ମଧ୍ୟ ଅଭେଲେବୁଲ୍ ହେଉଛି ଇଏ ଅଲ୍ଟ୍ରାସାଉଣ୍ଡ ମେସିନ୍ ଏକ୍ସରେ ମେସିନ୍ ଏହିପରି ଏହିପରି ମେସିନ୍ ସବୁ ରହୁଛି ମେଡ଼ିକାଲ୍ରେ ଯେଉଁ ଆଭେଲେବୁଲ୍ ଡ଼କ୍ଟର୍ ମାନେ ବି ସବୁବେଳେ ରହୁଛନ୍ତି ଯେତେବେଳେ ଯେଉଁ ଡକ୍ଟର୍ଙ୍କୁ ଖୋଜା ସବୁ ଟାଇମ୍ରେ ଡକ୍ଟର୍ ମାନେ ବି ଆଭେଲେବୁଲ୍ ହଉଛନ୍ତି ମେଡ଼ିକାଲ୍ ଆଗୁରୁ ଆଗ ଅପେକ୍ଷା ବହୁତ ସ୍ୱଚ୍ଛ ହେଇଗଲାଣି ସବୁବେଳେ ସଫା ସୁତରା ରହୁଛି ତା ସହିତ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଯାଜପୁର ଜିଲ୍ଲା ରେ ଅଛି ଗର୍ଭବତୀ ମହିଳାମାନଙ୍କ ପାଇଁ ଶହେ ଏକେ ବା ଶହେ ନମ୍ବରକୁ ଫୋନ୍ କଲେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଆସି ଘର ପାଖରେ ପହଞ୍ଚି ଯାଉଛି ଅଙ୍ଗନବାଡ଼ି ରୁ ମଧ୍ୟ ଗର୍ଭବତୀ ମହିଳାମାନଙ୍କ ପାଇଁ ଅନେକ ସୁବିଧା ର ସୁବିଧା ସୁଯୋଗ ଦିଆ ଯାଉଛି ଆଉ ତା ସହିତ ଯାଜପୁର ରେ ଆହୁରି ମଧ୍ୟ ଛୋଟ ଛୋଟ କ୍ଲିନିକ୍ ଆଉ ହସ୍ପିଟାଲ୍ ମଧ୍ୟ ନୂଆ ତିଆରି ହେଲାଣି ଏହି ସବୁ ପ୍ରକାରର ସୁବିଧା ଯାଜପୁର ଜିଲ୍ଲା ରେ ହଉଛି